ମୁଁ କିଣିଥିବା ହାତ ବ୍ୟାଗ ଟିର ଭଲ ଗୁଣି ଗୁଣ ଗୁଡ଼ିକ ହେଉଛି ଏହା ଦେଖିବାକୁ ବହୁତ ସୁନ୍ଦର ଏହି ବ୍ୟାଗ ଟିର ଡିଜାଇନ ଭଲ ହେବା ସହିତ କପଡ଼ା ମଧ୍ୟ ଭଲ ପଡ଼ିଛି ଏହା ଦେଖିବାକୁ ବହୁତ ଆକର୍ଷଣୀୟ ଓ ଧରିବାକୁ ମଧ୍ୟ ବହୁତ ଭଲ ଲାଗୁଛି ମୋର ଆଶା ଠାରୁ ଏହା ଅଧିକ ଗୁଣ ରେ ଭଲ ଓ ଅତି ସୁଲଭ ମୂଲ୍ୟରେ ମିଳି ପାରିଛି